ଖେଳ ଖେଳିବା ଦ୍ଵାରା ଲୋକମାନଙ୍କ ପାଇଁ ବହୁତ ଭଲ ହୋଇଥାଏ ଯେମିତିକି ଆମେ ଦୌଡ଼ା ଦୌଡ଼ି କରିବା ଦ୍ଵାରା ଆମର ଶରୀରରୁ ନିର୍ଗତ ଝାଳ ଅପରିଷ୍କାର ରକ୍ତ ଝାଳ ମାଧ୍ୟମରେ ସବୁ ବାହାରିପଡ଼େ ଯାହାଫଳରେ ଆମର ଶରୀର ସୁସ୍ଥ ରୁହେ ଏବଂ ଏହା ସ୍ଥାନ ପ୍ରଦାନ ଆନନ୍ଦଦାୟକ ସ୍ଥାନ ହେଉଛି ପଡ଼ିଆ ପଡ଼ିଆ ମାଧ୍ୟରେ ପଡ଼ିଆରେ ଆମେ ଖେଳ ଖେଳିଲେ ବହୁତ ଖୁସି ଅନୁଭବ କରିଥାଉ କାରଣ ସେଠିକି ସମସ୍ତ ଗାଁର ସବୁ ପିଲା ଆସିଥାନ୍ତି ଯାହାଫଳରେ ସାଙ୍ଗସାଥି ଅନ୍ୟମାନଙ୍କୁ ଦେଖିବା ଦ୍ଵାରା ନିଜର ମନ ମଧ୍ୟ ଖୁସି ହୋଇଥାଏ ଏବଂ ଖେଳ ଖେଳିବାକୁ ସାଙ୍ଗ ହୋଇକି ଏକାଠି ଭଲ ଲାଗେ ଖେଳ ଖେଳିବା ଦ୍ଵାରା ନିଜର ଏବଂ ନିଜ ମନର ଉନ୍ନତ ହେବା ସହିତ ଶରୀର ସୁସ୍ଥ ମଧ୍ୟ ରହିଥାଏ